ଡ଼ାଇରିଆ ଭଲ କରିବା ପାଇଁ ଆମେ ଘରୋଇ ଉପଚାର ବିଭିନ୍ନ ପ୍ରକାର ଔଷଧ ଜାତୀୟ ଗଛ ବ୍ୟବହାର କରୁ ଏବଂ ଘରର ଚତୁଃପାର୍ଶ୍ଵ ସଫା ସୁତୁରା କରୁ ଆଉ ଏବଂ ଗାଁର ଚତୁଃପାର୍ଶ୍ଵ ମିଳିମିଶି ସଫା ସୁତୁରା କରୁ ଗାଁର ଟିୱେଲ୍ ପାଣିର ବ୍ୟବହାର କରୁ ଫୁଟା ପାଣି ପିଉ ଟିବୁଲ୍ ପରିସର ମଧ୍ୟ ସଫା କରୁ ଏହା ଦ୍ଵାରା ଡ଼ାଇରିଆ ବ୍ୟା ବ୍ୟାପି ନଥାଏ ଏଇ ଡ଼ାଇ ଡ଼ାଇରିଆକୁ ଲୋପ କରିବାକୁ ହେଲେ ଫୁଟା ପାଣିର ଆବଶ୍ୟକ ହାଲୁକା ଖାଦ୍ୟ ଖାଇବା ଆବଶ୍ୟକ ଏହା ଏହା ଦ୍ଵାରା ଲୋକମାନେ ବହୁତ ଆକ୍ରାନ୍ତ ହୋଇଥାନ୍ତି ସତ ମାତ୍ର ଏହିପରି ମାଧ୍ୟମରେ ଗାଁ ର ଚତୁଃପାର୍ଶ୍ଵ ସଫା ସୁତୁରା କରି ରହିଲେ କୌଣସି ଡ଼ାଇରିଆ ଡ଼ାଇରିଆ ଲୋକଙ୍କ ଲୋକଙ୍କୁ ପ୍ରବେଶ କରେ ନାହିଁ ଏହା ଏହିପରି ସଫା ସୁତୁରା ଲୋକେ ରହିଲେ ଡ଼ାଇରିଆର ହେବା ସମ୍ଭାବନା ନଥାଏ ଏ ଏହା ଦ୍ବାରା ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରିଥାଆନ୍ତି ବେଳେ ବେଳେ ଅନେକ ଲୋକ କୁ ଚକ୍ରାନ୍ତରେ ପଡ଼ି ଗୁଣି ଗାରେଡ଼ି ସନ୍ଦେହରେ ବେଜିଣୀ ବସାଇ ସୂଚନା ଦେଖେଇଥାନ୍ତି ଏହା ଏହା ଦ୍ଵାରା ଲୋକ ମାନେ ମଧ୍ୟ ମୃତ୍ୟୁ ମୁଖରେ ସମ୍ମୁଖୀନ ହୋଇଥାନ୍ତି ଏହିପରି ଏହି କୁ ଏହି କୁ ପ୍ରଥାକୁ ଲୋପ କରିବାକୁ ପ୍ରଥମେ ପ୍ରଥମେ ଗ୍ରାମର ଲୋକମାନଙ୍କୁ ମିଟିଙ୍ଗ୍ ଦ୍ଵାରା ଆଲୋଚନା କରି ଆଲୋଚନା କରି ବିଭିନ୍ନ ପ୍ରକାର ଔଷଧ ଜାତୀୟ ଦ୍ରବ୍ୟର ବିଷୟରେ କହିବା ଦରକାର ଏହା ଦ୍ବାରା ଏହା ଦ୍ବାରା ଲୋକ ମାନେ ସେହି ବିଷୟରେ ବୁଝି ନିଜର ଖାଦ୍ୟ ପାନୀୟ ବିଷୟରେ ଜାଣିଥାଆନ୍ତି ଖାଦ୍ୟ ପାନୀୟ କିପରି ଖାଇବା ଡ଼ାଇରିଆ ସମୟରେ ତାହା ମଧ୍ୟ ଏହି ସଭା ମାଧ୍ୟମରେ କହିବା ଦ୍ଵାରା ସେମାନେ ନିଜେ ଖାଉଥିବା ଖାଦ୍ୟକୁ ଘୋଡ଼ାଇ ରଖି ଫୁଟା ପାଣି ବ୍ୟବହାର କରିବା ନିଜର ଚତୁଃପାର୍ଶ୍ଵ ସଫା ସୁତୁରା କରିବା ପାଣି ସବୁବେଳେ ଫୁଟା ପାଣି କରି ଘୁଡ଼ାଇ ରଖିବା ଏହା ଦ୍ଵାରା ବିଭିନ୍ନ ପ୍ରକାର ଖାଦ୍ୟକୁ ମଧ୍ୟ ଗରମ ଖାଦ୍ୟ ଖାଇବା ଦରକାର ଏହା ସହିତ ଲୋକମାନଙ୍କର ବହୁତ ଉପକୃତ ହୋଇଥାଏ ଏହି ଫୁଟା ପାଣି ଗରମ ଖାଦ୍ୟ ଖାଇବା ଦ୍ଵାରା ଗାଁରେ ଘରୋଇ ଉପଚାରର ସମାଧାନ ହୋଇଥାଏ ନିଜ ଏହିପରି ଭାବରେ ଘରୋଇ ଉପଚାର ହୋଇଥାଏ ଘରୋଇ ଉପଚାର ବି ବିଭିନ୍ନ ପ୍ରକାର ମାଧ୍ୟମରେ ହୋଇଥାଏ ଯଥା ବିଭିନ୍ନ ପ୍ରକାର ଔଷଧ ଜାତୀୟ ଦ୍ରବ୍ୟ ଖାଇବା ଦ୍ଵାରା ହିଁ ଲୋକମାନେ ଉପକୃତ ହୋଇଥାନ୍ତି ଆଉ ଚତୁର୍ତ ଚତୁର୍ତ ଚତୁଃପାର୍ଶ୍ଵରେ ଲୋକ ମାନଙ୍କର ସେବା ସଫା ସୁତୁରା ନଦୀ କୂଳ ସଫା ସୁତୁରା ନଳ କୂପ ସଫା ସୁତୁରା ପିଇବା ପାଣିର ବ୍ୟବସ୍ଥାକୁ ଭଲ ଭାବରେ ସଫା ସୁତୁରା କରି ସେଇ ସ୍ଥାନରେ ହିଁ ପାଣି ରଖିବା ଦ୍ଵାରା ଲୋକମାନେ ଡ଼ାଇରିଆ ଦାଉରୁ ରକ୍ଷା ପାଇଥାନ୍ତି ସାଧାରଣତଃ ଗାଁ ଗହଳିରେ ଏହିପରି ଏହିପରି ଭାବରେ ଡ଼ାଇରିଆ ଡ଼ାଇରିଆର ଭଲ କରିବା ପାଇଁ ଆଗ୍ରହ ହୋଇଥାଆନ୍ତି